ଆମେ ସମସ୍ତେ ଘରେ ସବୁ ଏକାଠି ମିଳିମିଶି ଖାଇବାକୁ ବହୁତ ଭଲ ପାଉ ଆଉ ଏକାଠି ହୋଇ ବସିବା ଦ୍ଵାରା ଆମକୁ ଖୁବ୍ ଆନନ୍ଦ ମଧ୍ୟ ଲାଗେ ଖୁସି ବି ଲାଗେ ଅନ୍ୟମାନେ ମିଶିକରି ବି ଖାଇ ଏକାଠି ବସି ଖାଇବାରେ ବହୁତ ଆନନ୍ଦ ମଧ୍ୟ ମିଳେ ଆମେ ସବୁ ଭାଇ ଭଉଣୀ ଜେଜେବାପା ଜେଜେମାଆ ଦାଦା ଖୁଡ଼ୀ ମାଆ ବାପା ଅନ୍ୟ ସବୁ ଘରର ସଦସ୍ୟ ମାନେ ସମସ୍ତେ ଏକାଠି ମିଳିମିଶି ଖାଇବାକୁ ବହୁତ ଭଲ ଲାଗେ ଓ ଖୁସି ମଧ୍ୟ ଲାଗେ କାରଣ ମିଳିମିଶି ଖାଇବା ଦ୍ଵାରା ଗୋଟିଏ ଅଲଗା ପ୍ରକାର ଭାବ ସୃଷ୍ଟି ହୁଏ ଯେପରିକି ମନରେ ମନରେ କିଛି ଶାନ୍ତି ମିଳେ ଆଉ ଆଉ ଖରାପ ଏକା ଭାବ ଆସେନାହିଁ ଏକାଠି ବସିବା ଦ୍ଵାରା ଆମେ ସମସ୍ତେ ଠିକ୍ ଭାବରେ ମିଳିମିଶି ଜାଣିପାରୁ ଦୁଃଖ ସୁଖ ର କଥା ବୁଝିପାରୁ ସେଥିପାଇଁ ଆମେ ଭୋଜନ କରିବା ସମୟରେ ଏକାଠି ବସି ଖାଇଥାଉ ଆମେ ସବୁ ବାହାଘର ଶ୍ରାଦ୍ଧ ଭୋଜି ଜନ୍ମ ଦିନରେ ବ୍ରତ ଘର ଏହି ସବୁ ସମୟରେ ରାତ୍ରି ଭୋଜନ କରି ରାତ୍ରି ଭୋଜନ ଓ ମଧ୍ୟାନ୍ନ ଭୋଜନରେ ଖାଇଥାଉ